ସାଧାରଣତଃ ଭାବରେ କହିବାକୁ ଗଲେ ମୁଁ ହେଉଛି ଜଣେ ମଧ୍ୟମ ଧରଣର ପରିବାରର ବ୍ୟକ୍ତି ତେଣୁ ମୁଁ ମୋର ଜୀବିକା ମୋ ଚାଷ ଉପରେ ମୁଁ ଅଧିକ ଗୁରୁତ୍ୱ ଦେଇଥାଏ ଏବଂ ମୁଁ ମୋର ବାଡ଼ିରେ ଗୋଟେ ଛୋଟିଆ ଅଗଣାରେ ମୋ ବାଡ଼ି ପଛପଟେ ଥିବା କେତେ ଗୁଡ଼ିଏ କେତେକ ଜାଗାକୁ ନେଇ ମୁଁ ପରିବା ଲଗେଇଥାଏ ଏବଂ ପରିବା ଚାଷ ସହିତ ମୁଁ ଆମ ଘରେ ଧାନ ଚାଷ ମଧ୍ୟ କରିଥାଏ ଆଉ ପରିବାରୁ ଯୋଉ ପରିବା ବାହାରେ ତାକୁ ମୁଁ ବିକ୍ରୟ କରି ମୋର ଭରଣପୋଷଣ କରିଥାଏ ଏବଂ ମୋତେ ଚାଷ କାମ କରିବାକୁ ମୋତେ ବହୁତ ଭଲ ଲାଗେ ସେଇଥିପାଇଁ ମୁଁ ଚାଷ କରିବାକୁ ନିଷ୍ପତି ନେଇଥିଲି